ହେଲୋ ହଁ ହେଲୋ ଆଜ୍ଞା କହୁଛନ୍ତି ମୁଁ କହୁଛି ହଁ କୁହନ୍ତୁ କୋଉ ବିଷୟରେ ଆଡ୍ କରିବାର ଅଛି ଆପଣଙ୍କୁ ହଁ ଆସନ୍ତୁ ର ଫେମସ୍ ଅଛି ଏଇଟା ସବୁଠୁ ବେଟର୍ ତ ଭଲ ସେଇଟା ଅଛି

ହଁ ଠିକ୍ ଅଛି କୋଉ କୋଉ ନିଉଜ୍ରେ କୋଉ ଚ୍ୟାନେଲ୍ରେ ଆପଣଙ୍କର ଆପଣଙ୍କୁ ଯୋଉଟା ପସନ୍ଦ ହେବ ସେଇଟା କହିଲେ ତ ଆମେ ସେଇଟା ଆଡ୍ କରାହେବ ନା ଓଟିଭିଟା ଭଲ ହେବ ଓଟିଭିଟା କାଢ଼ିବା କି ଓଟିଭିରେ ଆପଣ କାଳେ ମାନେ ରୋଷେଇ ପ୍ରତିଯୋଗିତା ଚାଲିବ ନା

ଆଉ ଦଶହଜାର ପନ୍ଦରହଜାର ଦରକାର ଆଉ

କ'ଣ ସରିଲା ପର୍ଯ୍ୟନ୍ତ ଆପଣଙ୍କର ମାନେ ଯୋଉଟା କରିବେ ଆପଣ ପ୍ରତିଯୋଗିତାଟା କରିବେ ପ୍ରତିଯୋଗିତା ସରିଲା ପର୍ଯ୍ୟନ୍ତ ଆମର ୟୁନିଟ୍ଟା ରହିବ ଆଜ୍ଞା ନିଉଜ୍ ପେପର୍ କାଢ଼ିବା ପାଇଁ ବି ସେଇ ପାଞ୍ଚ ଦଶହଜାର ଟଙ୍କା ହିଁ ଦରକାର ଆଉ ଆପଣ କୋଉ ପେଜ୍ରେ କାଢ଼ିବେ କୁହନ୍ତୁ ତ ଠିକ୍ ଅଛି ଆପଣ ଯଦି କହୁଛନ୍ତି ଫ୍ରଣ୍ଟ୍ ପେଜ୍ରେ ମୁଁ କାଢ଼ିଦେବି ଫ୍ରଣ୍ଟ୍ ପେଜ୍ରେ ହଁ ହଁ ହଁ ଆପଣ କହିଦେଲେ ମୁଁ ଫ୍ରଣ୍ଟ୍ ପେଜ୍ରେ କାଢ଼ିଦେବି ଆପଣଙ୍କ ପ୍ରତିଯୋଗିତା ହେବାର ଅଛି ତ ମୁଁ ଆଉ ତ ଆପଣଙ୍କୁ ପଇସା ଖର୍ଚ୍ଚ କରିବା ତ ମୁଁ ଆଉ ଆପଣଙ୍କର କରିବି ନା ବୁଝିପାଇଲ ସେଇଟା ଆପଣ ସେଇଟା ଆପଣ କହିଲେ ତ ମୁଁ କରିବି ଆପଣ ଫ୍ରଣ୍ଟ୍ ପେଜ୍ରେ କହୁଛନ୍ତି ଠିକ ଅଛି ମୁଁ ଫ୍ରଣ୍ଟ୍ ପେଜ୍ରେ କରିଦେବି ଆଉ ସବମିଟ୍ କରିଦେବି ଆଉ ହେଲା ହଉ ହଉ ଠିକ୍ ଅଛି ନାଇଁ କମ୍ କୁଆଡ଼ୁ ହୋଇପାରିବ କମ୍ ହୋଇପାରିବନି ଏତିକି ତ ମୁଁ ସବୁ ନେଉଛି ସବୁ ପବ୍ଲିକଙ୍କର ଆଉ ଆପଣଙ୍କର କୁଆଡ଼ୁ ନେବିନି ହଁ ସେ ନିୟୁଜ୍ଟା ଦରକାରେ ସତରେ କହିବ ପଚାରୁଛନ୍ତି ହଁ ହଁ ହଁ ହଁ ଦୁଇଟା ଯାକରେ କାଢ଼ିଦେବି ଓ ଟି ଭି ଆଉ ସାମ୍ବାଦିକରେ ନା ହଁ ହଁ କାଢ଼ିବି ହଁ ହଁ କାଢ଼ିଦେବି ନିଉଜ୍ର ହେଉଛି ପନ୍ଦରହଜାର ପେପର୍ର ହେଉଛି ଦଶହଜାର ଧର କୋଡ଼ିଏ ପଚିଶହଜାର ଆପଣ ଦେବେ ଆଉ ନା ସେତିକି ତ ମୁଁ ପବ୍ଲିକ୍ମାନଙ୍କର ନେଉଛି ଆଉ ଆପଣ ସେତିକି ନେବେନା ଆଉ କୋଉଠୁ ଆଣିବି ହଉ ହଉ ହଉ ଠିକ୍ ଅଛି ଆପଣ କରନ୍ତୁ ମୁଁ କରିଦେବି ଆଉ ହେଲା ହଉ ହଉ ହଉ ହଉ